ହଁ ଆମ ଘରେ ଗାଈ ଅଛି ମୁଁ ଦେଖି ଆସୁଛି ମୋ ବାବା ଜେଜେ ତାଙ୍କ ଅମଳରୁ ଆମ ଘରେ ଗାଈ ରହୁଛି ଗାଈ ନୁହେଁ ମଇଁଷି ମେଣ୍ଢା ଛେଳି ସବୁ ଆମ ଘରେ ରହୁଛନ୍ତି ଓ ସେମାନଙ୍କର ଆମେ ତାଙ୍କ ସୁରକ୍ଷା କିପରି ନେବା ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ଘର ତିଆରି କରିବା ଉଚିତ ଆମେ ଯେମିତି ରହୁଛେ ତାଙ୍କୁ ସେମିତି ରଖିବା ଉଚିତ ଆମର ଆମେ ଖରାପ ପାଣି ପିଇଲେ ଆମ ଦେହ ଖରାପ ହେଉଛି ଏବଂ ଆମେ ତାଙ୍କୁ ଖରାପ ପାଣି ଦେବା ଉଚିତ ନୁହେଁ ମଣିଷ ଯେମିତି ପଶୁପକ୍ଷୀ ବି ସେମିତି ଓ ଆମେ ଯେମିତି ରହୁଛେ ତା ପଶୁପକ୍ଷୀଙ୍କୁ ସେମିତି ରଖିବା ଉଚିତ ଗୋରୁ ଆମ ଘରେ ରହୁଛନ୍ତି ତ ତାଙ୍କୁ ଆମେ ଭଲ ଭାବେ ଖାଇବା ଖାଇବାକୁ ଦବା ଚିକିତ୍ସା କରିବା ଏବଂ ଆମେ ତାଙ୍କୁ ମାଟି ଜିନିଷ ଖାଇବାକୁ ଦବା ନାହିଁ କାହିଁକି ନା ମାଟି ଖାଇଲେ ତାଙ୍କର କୃମି ତାଙ୍କ ଦେହରେ କୃମି ହେଇଯିବ ଏବଂ ତାକୁ ଆମେ ତିନି ମାସକୁ ଥରେ କିମ୍ବା ଦୁଇ ମାସକୁ ଥରେ ତାଙ୍କୁ କୃମି ମେଡ଼ିସିନ ଦବା ଉଚିତ ଏବଂ ଆମେ ତାଙ୍କୁ ଯଦି ଭଲ ଭାବେ ଖାଇବାକୁ ଦବା ତାଙ୍କୁ ମେଡ଼ିସିନ ଦବା ତା'ହେଲେ ସିଏ ସୁସ୍ଥ ରହିବେ ଓ ଆମକୁ ଭଲ କ୍ଷୀର ଦେବେ ଆଉ ଆମେ ତାଙ୍କୁ ଭଲ ଖାଇବାକୁ ଦବା ତାଙ୍କୁ ତାଙ୍କ ଯତ୍ନ ନେବା ଓ ଗୋଟେ ମାଆ ଯେମିତି ତା ଡେଲିଭରି ବେଳେ ତା ପିଲାର ଯତ୍ନ ନେଇଥାଏ ସେମିତି ଆମେ ଗୋଟେ ଗୋରୁର ଡେଲିଭରି ବେଳେ ଆମେ ତା'ର ଯତ୍ନ ନେବା ଉଚିତ ଏବଂ ତାକୁ ଖାଇବାକୁ ଦେବା ତାକୁ ତା ପାଇଁ ଗୋଟେ ଭଲ ଘର କରିବା ତାଙ୍କୁ ରଖିବା ତା'ର ସବୁ ଯତ୍ନ ନେବା ଉଚିତ କାହିଁକି ନା ଗୋରୁ ଯେମିତି ମଣିଷ ବି ସେମିତି ଆମେ ଯେମିତି ଗୋରୁ ଗାଈ ସେମିତି ଆମେ ଯେମିତି ଖାଇବା ତାଙ୍କୁ ଖାଇବାକୁ ଦେବା ରଖିବା ଭଲରେ ରଖିବା ଏମିତି ସମସ୍ତଙ୍କ ଘରେ ଏବେ ଗୋରୁ ଅଛନ୍ତି ଗୋରୁ ନୁହେଁ ମଇଁଷି ମେଣ୍ଢା ଛେଳି ଏବେ ସମସ୍ତେ ରଖୁଛନ୍ତି ତାଙ୍କୁ ଆମେ ଦିନସାରା ଖାଇବାକୁ ଦେବା ଭଲ ଭାବେ ଖାଇବାକୁ ଦେବା ଉଚିତ